ଆମର୍ ଗାଁରେ ଇହାଦେ ଲକ୍ଷ୍ନୀ ବସ୍ ଚାଲିଲା ଯେ ବହୁତ୍ ବଢ଼ିଆ ଲାଗିଲା ଲୋକ୍ ପାଞ୍ଚ ଟଙ୍କା ଲେଖାଁ ଦେଇ କରି ଯାଉଛନ୍ ତା'ପରେ ସିଟି ବସ୍ ଯାଉଛେଁ ଟାଉନ୍ ମାନଙ୍କୁ ଯାଇ ବୁଲି କରି ଯାଉଛନ୍ ବଢ଼ିଆ ଲାଗୁଛି ଓଆର୍ଏସ୍ଟିର ଯେନ୍ ବସ୍ ଯାଉଛେଁ ସେଟା ବି ବଢ଼ିଆ ଲାଗୁଛି ଆମକୁ ଯିବାର ଲାଗି ତା'ପରେ ଲୋକାଲ୍ ବସ୍ ଯାଉଛେଁ ଟେମ୍ପୋ ମାନେ ଯାଉଛେଁ ସେଟା ଆଉ ଟିକେ କଷ୍ଟ ଟିକେ ପଡ଼ୁଛି କିନ୍ତୁ ମୋର ସମୟେ ଆମର ଏ ଯିନ୍ ଗଭର୍ନମେଣ୍ଟ କରିଚି ବଢ଼ିଆ ଲାଗୁଛି ମୋତେ ଏଇ ଜିନିଷ୍ ମାନେ ପାଞ୍ଚ ଟଙ୍କା ଦେଇ କରି ଯଦି ଆମେ ଟାଉନ୍କେ ଯାଇପାରୁଛେ ଗାଁ ଭିତରକୁ ଯାଇପାରୁଛେ ଟାଉନ୍କେ ଅଲ ଅନ୍ୟ ଡିଷ୍ଟ୍ରିକ୍କେ ଯାଇପାରେ ଯଦି ତିରିଶ୍ ଚାଶିଶ୍ ପଚାଶ୍ ଟଙ୍କାରେ ଯାଇପାରୁଛେ ବାହାରେ କେସ୍ଟା ଭଲ୍ ବହୁତ ବଢ଼ିଆ ଲାଗୁଛି ଖାଲି ରହିଲା ଯେ ଏତ୍କି ଜିନିଷ୍ କେ ଏ ସି ବସ୍ଟା ଯିନ୍ ଚାଲୁଛି ସେଟା ବି ଭଲ୍ ଲାଗୁଛି ଆମ୍କୁ ବଢ଼ିଆ ଲାଗୁଛି ଆରୁ ହେଲା ଏଇ ଭିତରେ ଆମର ହେଲା ଜିନ୍ ଲେବର୍ ମାନେ ଯେମ୍ତି ରିକ୍ସା ଚଲାଉଛନ୍ତି ଅଟୋ ରିକ୍ସା ସେମାନେ ଟିକେ କଷ୍ଟକେ ଅଟ୍କା ହଉଛେଁ ଟିକେ କିନ୍ତୁ ବଢ଼ିଆ ଲାଗ୍ଛୁସି ସେ ପିଲାମାନେ ବି ବଢ଼ିଆ ପିଲା ସମ୍ମାନ ଦେଇ କରି ବଢ଼ିଆ ଚାଲୁସନ୍ ଆର୍ ସେଇ ଭିତରୁ ମୋତେ ବଢ଼ିଆ ଲାଗିଲା ଆମର ସର୍ଭିସ୍ଟା ବଢ଼ିଆ ଦେଉଛନ୍ ସମସ୍ତେ ବଢ଼ିଆ ସର୍ଭିସ୍ ଦେଉଛନ୍